ମୋତେ ସାହିତ୍ୟିକ ପୁସ୍ତକ ବହୁତ ଭଲ ଲାଗେ ସେଥିରେ କିଛି ପଦ୍ୟ ଅଛି ଯେଉଁଟା କି କବିମାନେ ଲେଖିଛନ୍ତି ତ ସେଇଟା ବହୁତ ଭଲ ଲାଗେ ପଢ଼ିବା ପାଇଁ ବୁଝିବା ପାଇଁ କିଛି ପୃଥିବୀର ଜିନିଷ ଅଛି ଯେଉଁଟା କି ସେମାନେ ଲେଖିଛନ୍ତି ସେଥିରେ ଯେଉଁଟା କି ବହୁତ ଆକର୍ଷଣ କରେ ପଢ଼ିବା ପାଇଁ ବୁଝିବା ପାଇଁ କିଛି ଜିନିଷ ଯେଉଁଟା କି ଆମର ନଜର ରେ ବି କେବେ କେବେ ଆସି ନଥାଏ ସେଇଟାକି ଆମେ ବହି ପଢ଼ି ସାରିଲା ପରେ କବି ଯେଉଁ ଲେଖିଛନ୍ତି ସେହି ବିଷୟରେ ଆମେ ପଢ଼ୁ ପଢ଼ି ସାରିଲା ପରେ ସେଇଟାକୁ ଯେତେବେଳେ ବୁଝୁ ସେତେବେଳେ ବହୁତ ଭଲ ଲାଗେ ସେହି ଜିନିଷ ସବୁ ବୁଝି ହୁଏ କି ଆମ ପୃଥିବୀ ରେ କିଛି କିଛି ଜିନିଷ ଅଛି ଯେଉଁଟା କି ଆମେ ଜାଣି ନଥାଉ ଯେତେବେଳେ କବି ସେଇଟା କୁ ଲେଖିଛନ୍ତି ଆମେ ପଢ଼ୁ ପଢ଼ି ସାରିଲାପରେ ସବୁ କିଛି ଜିନିଷ ଜାଣି ହୁଏ ଆଉ କିଛି ବହି ପଢ଼ି ସାରିଲା ପରେ ଓ ସେଥିରେ କିଛି ଗଦ୍ୟ ବି ଅଛି ଯେଉଁଟା କି କବି ସେଇଟା କୁ ବି ବହୁତ ଭଲରେ ଲେଖିଛନ୍ତି ସେଇଟା କୁ ବି ବହୁତ ଭଲରେ ବର୍ଣ୍ଣନା କରିଛନ୍ତି ସେଇଟା କୁ ବି ପଢ଼ିକି ବହୁତ ଭଲ ଲାଗିଲା ସାହିତ୍ୟିକ ବହି ବହୁତ ଆକର୍ଷଣ କରେ ପଢ଼ିବା ପାଇଁ ବହୁତ ଆଗ୍ରହ ଲାଗେ ସେଥିରେ କିଛି ବୁଝିବା ଜିନିଷ ବି ଅଛି ଯେଉଁଟା କି ବୁଝିବି ହେଉଛି ସାହିତ୍ୟିକ ବହି ସମସ୍ତେ ପଢ଼ିବା ବି ଦରକାର ଆଉ ବୁଝିବା ବି ଦରକାର